ଭାରତ ଫେସନ୍ କ୍ଷେତ୍ରରେ ଆଗ ଅପେକ୍ଷା ବହୁତ ଆଗକୁ ଯାଇଛି ପୂର୍ଵ ତୁଳନାରେ ପୋଷାକ ପରିଚ୍ଛେଦରେ ବହୁତ ପରିବର୍ତ୍ତନ ହୋଇଛି ପରିବର୍ତ୍ତନ ହୋଇଛି ମାନେ କଣ ଆମେ ଆଗକାଳରେ କଣ ଧୋତି ପଞ୍ଜାବୀ ମାନେ ଆଉ ଏଇସବୁ ଜିନିଷ ପିନ୍ଧୁଥିଲେ କି ଆଗକାଳ ସ୍ତ୍ରୀଲୋକ ମାନେ ଶାଢ଼ୀ ଆଉ ଏସବୁ ଜିନିଷ ପିନ୍ଧୁଥିଲେ ଆଜିକାଲି କଣ ଆଉ ସେସବୁ ଜିନିଷ ଚାଲୁଛି କି ଆଧୁନିକ ଯୁଗ ନେଇ ଏବେ ସର୍ଟ୍ ଡ୍ରେସ୍ କିଏ ଜିନ୍ସ ପିନ୍ଧୁଛି କିଏ ଏଇସବୁ ପିନ୍ଧୁଛନ୍ତି ଏଇସବୁ ଜିନିଷ ପିନ୍ଧିବା ଭିତରେ ମାନେ ବହୁତ ଆଗ ଅପେକ୍ଷା ବହୁତ ଭାରତରେ ଫେସନ୍ କ୍ଷେତ୍ରରେ ବହୁତ ଆଗ ଅପେକ୍ଷା ଆଗକୁ ଯାଇଛି